ହଁ କୁହନ୍ତୁ ଆଚ୍ଛା କୋଉ ଗାଁ'ରୁ କହୁଥିଲେ କହିଲେ ନାଁ ଟା କ'ଣ ଆଚ୍ଛା ଦୁଇ ମାସ ହେଲା ତୁମ ସିଲିଣ୍ଡର୍ ଲେଟ୍ରେ ପହଁଞ୍ଚିଛି ନା ମୁଁ ତ ପ୍ରତ୍ୟେକ ମାସ ତ ଟାଇମ୍ ରେ ତ ଯାଉଛି ଆଉ ତା'ପରେ କ'ଣ କରିବା ତା'ପରେ ଆମକୁ ତ ମାନେ ଗୋଟେ ଦିନ ତ ମୁଁ ଗୋଟେ ଗାଁ ଯାଉନି ନା ଆଉ ମୁଁ ପାଞ୍ଚ ଛଅ'ଟା ଗାଁ ଯାଉଛି ଆଉ ସମସ୍ତଙ୍କ ଘରେ ଦେଇ ଦେଇକି ଗଲା ବେଳକୁ ଟିକିଏ ଲେଟ୍ ହେଇଯାଉଛି ଆଉ ସେଇଟା ତ କହିହେବନି ତଥାପି ଆମେ ଯେତେ ସମ୍ଭବ ଆମେ ସମସ୍ତେ ଚେଷ୍ଟା କରୁଛୁ ସମସ୍ତଙ୍କ ଘର ପାଖରେ ପହଁଞ୍ଚିକି ଦେବାପାଇଁ ଆଉ ଟାଇମ୍ ତ ଟିକିଏ ଏପଟ ସେପଟ ହେବ ତା'ପରେ ଗାଡ଼ିଘୋଡ଼ା କଥା ଆଉ ସେଗୁଡ଼ା ସବୁ କମ୍ପ୍ଲେନ୍ କଲେ କ'ଣ ହେଇପାରିବ ନା ନା ନାଇଁ ଦେଖ ଅଧିକ ଟଙ୍କା'ଟା ବଡ଼ କଥା ତମର ସିଲିଣ୍ଡର୍ ଟା ଯେତିକି ଟଙ୍କା ତମେ ସିଲିଣ୍ଡର୍ ପଇସା ତମର ଅନଲାଇନ୍ ରେ ହେଉ କି ନିଜେ ଯାଇକି କାଉଣ୍ଟର୍ ରେ ଡିପୋଜିଟ୍ କରିଦେଇ ଆଇଲ ସେଥିରେ କିଛି ଅସୁବିଧା ନାହିଁ ଆମକୁ ତ ସରକାର ତ କହିଛି ଆମେ ବିନା ମୂଲ୍ୟରେ ତମ ଘର ପାଖରେ ଯାଇ ଯାଇକି ଆମେ ସେବା ଯୋଗେଇବୁ ହେଲା ଆମକୁ ବି ସରକାରଙ୍କ ତରଫରୁ ପଇସା ମିଳୁଛି ହେଲା ଆଉ ସେଟା କଥା ନୁହଁ ଆମେ କାଇଁ ଆପଣଙ୍କ ପାଖରୁ ଅଧିକ ପଇସା ନେଇ ନେବାକୁ ଯିବୁ ଆମେ ସେଟା ନେବୁ ନେବୁନି କିନ୍ତୁ ଯେତେବେଳେ ଆମକୁ ଗୁଟେ ମାନେ ଡ଼େଲି ପାଖାପାଖି ମୁଁ ବୋଧେ ଗୋଟେ ଗାଡ଼ିରେ ପଚାଶ ଜଣଙ୍କର ପାଖାପାଖି କ'ଣ ସିଲିଣ୍ଡର୍ ଗ୍ୟାସ୍ ନେଇକି ଯାଉଛି ଆଉ ସମସ୍ତଙ୍କ ଘର ଦେଖିକି ତାଙ୍କ ଅନ୍ଲୋଡ଼୍ କରି ଲୋଡ଼୍ କରିବା ଅନ୍ଲୋଡ଼୍ କରିବା ସୋଲାର୍ ଭଲ ଟାଙ୍କି ଅଛି କି ନାହିଁ ତା'କୁ ଚେକ୍ କରିବା ଆଉ ସବୁ ଜିନିଷ ଦେଖିକି ଦେବାକୁ ପଡ଼ୁଛି ଆଉ ଠିକ୍ ଅଛି ଆମେ ଚେଷ୍ଟା କରିବୁ ୟା'ପରେ ଆମେ ଦେଖିବା ସେଟା କମ୍ପଲେନ୍ କରିବୁ ଯେମିତିକା ଆମେ ଧର ଡେଲି ପଡ଼ିଯାଉଛି ଧର ଚାରିଟା ପାଞ୍ଚ'ଟା ଗାଁ ଆମେ ଦେଖିବା ୟା'ପରେ ବି ଏଁ ଟ୍ରାଏ କରିବୁ ନହେଲେ କ'ଣ ଯଦି କ'ଣ ହୁଏ ଯଦି ଦୁଇଟା ତିନିଟା ହେଇପାରନ୍ତା ତାହେଲେ ଆମେ ଟିକିଏ ନେଇ ପହଁଞ୍ଚେଇ ପାରିବୁ ହଁ ଆମର ତ ଯେତେବେଳେ ଗ୍ୟାସ୍ ମାନେ ଯେତେ ଆସୁଛି ଯେଉଁ କାଉଣ୍ଟର୍ ରୁ ଆସିକି ଯେତେବେଳେ ଆମ ଅଫିସ୍ ପାଖରେ ପହଁଞ୍ଚୁଛି ଆମେ ଯେତେବେଳେ ଗାଡ଼ିରେ ବି ଲୋଡ଼୍ କରୁଛୁ ସେତେବେଳେ ଆମେ ହେଉଛି ଗ୍ୟାସ୍ ତା'ର ଯୋଉ ଅଛି କ ସିଲ୍ ଟା ସିଲ୍ ଟା ଖୁଲିକି ତା'କୁ ପାଣି ଢାଳିକି ଆମେ ଚେକ୍ କରୁଛୁ ଗ୍ୟାସ୍ କୋଉଟା ବାହାରୁଛି କୋଉଟା ନ ବାହାରୁଛି ଆମେ ଚେକ୍ କରିକି ତା'କୁ ଦେଖୁଛୁ ଦେଖି ସାରିଲା ପରେ ଗାଡ଼ିରେ ଲୋଡ଼୍ କରୁଛୁ ତା'ପରେ ବି ଏଇ ଖରାଦିନ ଟିକିଏ ଅସୁବିଧା ହୁଏ କାହିଁକିନା ଖରା ଦିନରେ ଟିକିଏ ବେଶୀ ଅପ୍ ଡ଼ାଉନ୍ ହେଲେ ଗ୍ୟାସ୍ ଟା ପ୍ରାୟେ ତ ଟିକିଏ ହାଲ୍କା ହାଲ୍କା ଲିକ୍ ହୁଏ କାହିଁକି ତା ଯୋଉ ରବର୍ଟା ଅଛି ରବର୍ଟା ଟିକିଏ ଟାଣ୍ ହେଇଯାଏ ଟାଣ୍ ହେଇଗଲେ ସେଇଟା ଟିକିଏ ପ୍ରୋବ୍ଲେମ୍ କରେ ନହେଲେ ଆଉ ଅଲ୍ଗା ଦିନରେ କିଛି ପ୍ରୋବ୍ଲେମ୍ ହୁଏନି ଆଉ ଠିକ୍ ଅଛି ଆମେ ଏଇ ବିଷୟରେ ଦେଖିବା ଅଫିସ୍ ସହିତ ବି କଥାହେବା କେମିତି କ'ଣ ନେଇକି ସମସ୍ତଙ୍କ ଘରେ ଆଉ ଟିକିଏ ନ ସ୍ପିଡ଼୍ ପହଁଞ୍ଚିପାରିବ ନହେଲେ ଆଉ ଆଉ ଯଦି ଗାଡ଼ି ବି ଯଦି ଅଧିକା ଥାଆନ୍ତା ବି ଆଉ ଲେଟ୍ ହୁଅନ୍ତା ନି ଆମ ଅଫିସ୍ ରେ ଟୋଟାଲ୍ ତିନିଟା ଗାଡ଼ି ତିନିଟା ଗାଡ଼ିକୁ ପାଖାପାଖି ବୋଧେ ଗାଁ ହେଇଯାଉଛି ଦେଢ଼ଶହ ଦୁଇଶହ ଗାଁ ହେଇଯାଉଛି ଆଉ ସେଇ ଭିତରେ ଟିକିଏ ଲେଟ୍ ହେଇଯାଉଛି ଠିକ୍ ଅଛି ଆମେ ଚେଷ୍ଟା କରିବା ଭଲ ସିଲିଣ୍ଡର୍ ବି ନେଇକି ଆମେ ତ ସବୁଦିନ ସିଲିଣ୍ଡର୍ ବି ଯେତେ ଆମେ ବି ଦିପୁ କୁ ବି କହିଦେଇଛୁ ସବୁ ନୂଆ ନୂଆ ସିଲିଣ୍ଡର୍ ସବୁ ପ୍ୟାକିଙ୍ଗ୍ କରିକି ସେମାନେ ଏବେ ବି ଦେଉଛନ୍ତି ଆଗରୁ ପୁରୁଣା ସିଲିଣ୍ଡର୍ ଦିଆ ହେଉଥିଲା ଟିକିଏ ପ୍ରୋବ୍ଲେମ୍ ହେଉଥିଲା ଏବେ ଏସବୁ ନୂଆ ସିଲିଣ୍ଡର୍ ଆସି ଗଲାଣି କଲର୍ଫଲର୍ ଦିଆ ହେଇକି ପୂରା ଭଲ ଦିଆ ହେଉଛି କିଛି ଆଉ ଅସୁବିଧା ହେବନି ହେଲାକି ହଉ ଠିକ୍ ଅଛି ଆଉ ଏ ବିଷୟରେ ଆଉ ଆପଣ ଚିନ୍ତା କରନ୍ତୁନି ଆଉ ମୁଁ ସେଟା ଅଫିସ୍ ସହିତ କଥାହେବି କଥା ହେଇକି କେମିତି ଗାଡ଼ି ଭଡ଼ା ଯାଇପାରିବ ନହେଲେ ଯଦି ଆପଣ ଯଦି ସେମିତି ମାନେ ପ୍ରଥମେ ଯଦି ଗାଁ'ଟା ପଡ଼ନ୍ତା ମୁଁ ସାଙ୍ଗେ ସାଙ୍ଗେ ଦେଇଦିଅନ୍ତି ଆପଣ ତ ଗାଁ'ଟା ବି ଦୂର ବାଟ ହେଇଛିନା ଆଉ ଯାଇକି ପହଁଞ୍ଚିବାକୁ ଟିକିଏ ଲେଟ୍ ହୁଏ ଠିକ୍ ଅଛି ଆମେ ୟା'ପରେ ଯେତେବେଳେ ଏ କରିବା ଟିକିଏ ମୋ ଏଇ ନମ୍ବର୍ ଟା ବି ମୋ ନମ୍ବର୍ ରେ କଲ୍ କରିଦେବେ କଲ୍ କରିଦେଲେ ମୁଁ ଆପାତ ଚେଷ୍ଟା କରିବି ଟିକିଏ ଶୀଘ୍ର ନେଇ ପହଁଞ୍ଚେଇବା ପାଇଁ ହେଲାକି ଠିକ୍ ଅଛି ହଉ